କେତେବେଲେ ଉଠଲ ହଁ ମୁଇଁ ବି ଆଜି ଟିକେ ଲେଟ୍ନୁ ଉଠ୍ଲି ଜଲ୍ଦି ଟିକେ ବି ନାଇଁ ହେଲା ଆଜ୍କା ହଁ ହଁ କାଲ୍ ଟିକେ ଜଲ୍ଦି ଉଠିଯାଇଥିଲି ବେଲେ ହେଟା ହଁ ଉଠି ନାଇଁ ହେବା ଦିନେ ଦିନେ ହଁ ଚା' ପାନ୍ ପିଇ ପିଇ ଆସୁ ଆସୁ ଲେଟ୍ ହେଇଯାଉଛେ ଆଜ୍କାଲ୍ କାଁ ଆଉ ଚା' ପାନ୍ ପିଇବ ସବୁ ଜିନିଷର ତ ରେଟ୍ ବଢ଼ିଗଲାନ ହଁ ଆଗ୍ରୁ ଟିକେ ସୁବିଧା ମିଲୁଥିଲା ଏବେ ଯେନ୍ ସବେ ଜିଏସ୍ଟି ଫିଏସ୍ଟି ଲାଗ୍ଲାନ ନେତା ମନ୍ତ୍ରୀ ସବୁ ହଁ

ହଁ ତ ହଁ ଖାନା ପିନା ସବୁଥିଁ ଜି ଏସ୍ ଟି ଲଗାଇ ନେଇଛନ୍ ହୋ ହଁ ହଁ ଏ ମୋଦି ସରକାର୍ ଗିରାନୁ ପଇସା ନେଇ କରି ଯାବତୀୟା ଜିନିଷ ସବୁ ବନାବା ହଁ ଆମ୍କୁ ମାନକୁ ଅସୁବିଧା ହେଇଯାଉଛେ ନା ସେ ଆର କଂଗ୍ରେସ ସରକାର୍ ଥିଲା ହେଲେ ଦୁଇଶହ ଟଙ୍କା କମାଉଥିଲେ ବି ଚଲିଯାଉଥିଲା ଦିନ୍କ ତୁନ୍ ଶାଗ୍ ହେଇ କରି ପଚାଶ୍ ଟଙ୍କା ବଞ୍ଚିଯାଏ ଇହାଦେ ପାଞ୍ଚଶହ କମାଲେ ବି ନାଇଁ ହଁ ହଁ ତାକର୍ ପଇସା ଅଛି ନା ସବୁଆଡ଼େ ପଇସା ଯେତେ ଦେଉଛନ୍ ବୋଲେ ଲୋକ୍ ଭୋଟ୍ ବି ଦେଉଛନ୍ ହଁ ହଁ ହଁ ଫେର୍ ଭୋଟ୍ ହଁ ଭଲ ହଁ ହେଟା ନା ବଢ଼େ ଜଲ୍ଦି ହଁ ଆମ୍କୁ ଆଉ ମିଲ୍ବା ଏନ୍ତା ତାଙ୍କୁ ତ ସବୁ ସୁବିଧା ମିଲୁଛି ଆମ୍କୁ ନାଇଁ ମିଲେ ହଁ ହଁ ଠିକ୍ ଅଛେ ଆଜ୍ଞା ମୁଇଁ ଯାଉଛେ ଡ୍ୟୁଟି ଯିମି ଆପଣ ତ ହଁ ହଁ ଠିକ୍ ଅଛି ଯାଉନ୍ କାଲି ଭେଟ୍ ପଡ଼୍ମା ହଁ